ମୁଁ ଏଇ ଦଶଦିନ ତଳେ ବଜାରକୁ ଯାଇ ଗୋଟିଏ ମୁଣ୍ଡରେ ଲଗାଇବା ତେଲ ଆଣିଥିଲି ସେଇ ତେଲଟା ବହୁତ ଭଲ ସେଇ ତେଲର ବାସ୍ନା ମଧ୍ୟ ବହୁତ ଭଲ ଲାଗୁଛି ମୁଣ୍ଡରେ ସେ ତେଲ ଲଗାଇଲେ ଚୁଟି ଉପୁଡ଼ୁନି ଆଉ ରୁପି ମଧ୍ୟ ହେଉ ନାହିଁ ମୋତେ ସେଇ ତେଲଟା ବହୁତ ଭଲ ଲାଗିଲା